ନଅ ହଜାର ଦୁଇଶହ ନବେ ପଚିଶି ହଜାର ଆଠଶହ ଏକାନବେ ଅନେଷତ ହଜାର ପାଞ୍ଚଶହ ସତୁରି ପଞ୍ଚାଶ ହଜାର ତିନିଶହ ଷାଠିଏ ପଞ୍ଚାବନ ହଜାର ଦୁଇଶହ ଚାଳିଶି